ମୋର ସ୍ଥଳପଦ୍ମ ବିଷୟରେ ବହୁତ କିଛି ଜାଣିବାର ଅଛି ଏବଂ ସେଥିପାଇଁ ମୁଁ ପୁଷ୍ପ ପ୍ରଦର୍ଶନୀରେ ଯାଇଁକି ବି ଯୋଗ ଦିଏ ଏବଂ ଦେଖେ ସବୁ ପ୍ରକାର ପୁଷ୍ପ ମୁଁ ଜାଣିଛି କିଛି ନା କିଛି ଅଛି ଔଷଧୀୟ ଜିନିଷ କିନ୍ତୁ ମୋତେ ଟିକେ ସ୍ଥଳପଦ୍ମରୁ ଜାଣିବାର ଅଛି ତ ତେଣୁ କରି ମୁଁ ପୁଷ୍ପ ପ୍ରଦର୍ଶନୀରେ ଯୋଗ ଦିଏ